ହ୍ୟାଲୋ ଆଜ୍ଞା ଆଜ୍ଞା ମୁଁ ଅଟୋ ଡ୍ରାଇଭର୍ ହଁ ହଁ କେଉଁଠୁ ଆପଣ କହୁଛନ୍ତି ଆଜ୍ଞା ଆଜ୍ଞା

ପୁରୀରେ ଅନେକ ଦର୍ଶନ ସ୍ଥାନ ଅଛି ଅନେକ ବୁଲିବା ସ୍ଥାନ ଅଛି ମୋର ଦୁଇ ହଜାର ଟଙ୍କା ନେବି ଜଗନ୍ନାଥ ମନ୍ଦିର ସ୍ୱର୍ଗଦ୍ୱାର ସମୁଦ୍ରକୂଳ ଲୋକନାଥ ମନ୍ଦିର ବାଟ ମଙ୍ଗଳା ବେଳାଭୂମି ଆଦି ପାର୍କ ଫାର୍କ ଅଛି କେତେ କ'ଣ ଆଉ ତାଠୁ ତିରିଶ ଚାଳିଶ କିଲୋମିଟର ଅଧିକ ଯିବ କୋଣାର୍କ ମନ୍ଦିର ସେଇଟା ଭଲ ସ୍ଥାନ

ହଁ ହଁ ପଇସା ଦରକାର ମିନିମମ୍ ପାଞ୍ଚ ହଜାର ଟଙ୍କା ପାଖାପାଖି ଆପଣଙ୍କ ଆପଣ ପସନ୍ଦ ପ୍ରସାଦ ପାଇବେ ନା କ'ଣ ତେବେ ଅଧିକ ପଇସା ରଖିଥାନ୍ତୁ କିମ୍ବା କାରଣ ପ୍ରସାଦ ଖାଇବା ପାଇଁ ପଇସା ଦରକାର ଦଶ ଜଣ ଖାଇବା ପାଇଁକି ବାରଶହ ଟଙ୍କା ପଡ଼ିବ ତା'ପରେ ତମେ ଜଗନ୍ନାଥ ମନ୍ଦିର ବୁଲିବ ପ୍ରସାଦ ଖାଇବ ତା'ପରେ ଯିବ ବେଳାଭୂମି ଆଡ଼େ ଟିକେ ବୁଲିବ ବେଳାଭୂମିରୁ ସ୍ୱର୍ଗଦ୍ୱାର ଟିକେ ବୁଲିବ ଆଉ ଅନ୍ୟାନ୍ୟ ଲୋକନାଥ ମନ୍ଦିର ଟିକେ ଅଛି ବୁଲିବ ଆପଣ କେତେ ଜଣ ଯିବେ ଦଶ ଜଣ ଯାକ ଅଟୋରେ ଜାଗା ହେବ ପୋଲିସ ଧରିବେ ବାଟରେ ବା ଆଜ୍ଞା କ'ଣ କହିଲ ପୁରୀରୁ ୱାଟର୍ ପାର୍କ ହେଲା ପାଞ୍ଚ କିଲୋମିଟର ହଁ ପଇସା ଦରକାର ଟିକେଟ୍ କଟା ହେଉଛି ଜଣଙ୍କୁ ପଚାଶ ଟଙ୍କା ଜଣଙ୍କୁ ପଚାଶ ସେଇଠୁ କୋଣାର୍କ ଚାଳିଶ କିଲୋମିଟର କୋଣାର୍କରେ ସୂର୍ଯ୍ୟ ମନ୍ଦିର ଅଛି ଆଉ ପାଖରେ ପାର୍କ ଫାର୍କ ଭଲ ପାର୍କ ଫାର୍କ ଅଛି ସେଥିରେ ପୁଣି ବେଳାଭୂମି ଅଛି ସେଥିରେ ପୁଣି ରହିବା ଖାଇବା ସବୁ ସୁବିଧା ଅଛି ସେଇଠୁ କାକଟପୁର କୋଡ଼ି ବାଇଶି କିଲୋମିଟର ହେବ କାକଟପୁରରେ ମାଆ ମଙ୍ଗଳା ଅଛନ୍ତି ମାଆ ମଙ୍ଗଳା ଅଛନ୍ତି ପ୍ରସାଦ ଖାଇବ ପୂଜା ସବୁ ସେଇଠି ହେଉଛି ସେଠାକୁ କାକଟପୁର କୋଣାର୍କରୁ କାକଟପୁର ସେଠି ନେବାକୁ ପଡ଼ିବ କେତେ ସାତଶହ ଆଠଶହ ଟଙ୍କା ନେବି ହଁ ଗୋଟେ ଦିନରେ କ'ଣ ଏତେ ଜାଗା କ'ଣ ବୁଲି ପାରିହେବନି ଦୁଇ ଦିନ ଲାଗିବ ତମକୁ ଟାଇମ୍ ରହିବା ପାଇଁକା ଅଛି ହୋଟେଲ୍ ଅଛି ରେଷ୍ଟୁରାଣ୍ଟ ଅଛି ଅନ୍ୟାନ୍ୟ ଅଛି ହୋଟେଲ୍ରେ ଦୁଇ ହଜାର ଟଙ୍କା ନେଉଛନ୍ତି ରେଷ୍ଟୁରାଣ୍ଟ୍ ପାଞ୍ଚ ହଜାର ଟଙ୍କା ନେଉଛନ୍ତି ସେଠାରେ ପୁଣି ଖାଇବା ଖାଇବ ଏକ୍ସଟ୍ରା ତମର ହଁ ସବୁ ରହିପାରିବା ନା ନା କିଛି ଅସୁବିଧା ନାହିଁ ଆପଣ କେବେ ଯିବେ